ଆଜ୍ଞା

ଆଜ୍ଞା କୁହନ୍ତୁ ଆଜ୍ଞା ଆପଣ କେବେ ଆସିବାର ଆସିବେ ଆସିବେ ବୋଲି ଭାବୁଛନ୍ତି ଆପଣଙ୍କ ଭଏସ୍ କ୍ଳିଅର୍ ହେଉନି ସାର୍

ଆଜ୍ଞା ଆପଣଙ୍କ ଭଏସ୍ କ୍ଳିଅର୍ ହେଉନି ଭଲସେ ଆଜ୍ଞା ହେଲୋ ଆଜ୍ଞା ଆପଣ କେବେ ଆସିବାର ଭାବୁଛନ୍ତି ଏଇ ସାତ ତାରିଖରୁ କେତେଦିନ ଡେଟ୍ରେ ପ୍ଲାନ୍ କରିଛନ୍ତି ଦୁଇ ତିନ ଦିନ ରହିବେ ଆଛା ଆ ଆଛା ଆମର ଏଇଠି ରାଉଲକେଲାରେ ବହୁତ ଦେଖିବା ଜିନିଷ ବହୁତ ଅଛି ଆଉ ଆପଣ କୋଉଠି କିଛି ହୋଟେଲ୍ ବଗେରା ବୁକ୍ କଲେଣି କି ଏଇଠି ଆସିକି କରିବାର ପ୍ଲାନ୍ କରୁଛନ୍ତି ଆଜ୍ଞା ଆଜ୍ଞା ଆପଣ ହେଲେ ବି କେତେ ହେଲେ ବି ଦିନକରେ ଏମିତି କେତେ ବଜେଟ୍ କିଛି ଭାବିଛନ୍ତି କି ଦିନକରେ ମୋତେ କୋଉ ୱଏରେ ରହିବାର ଅଛି କେମିତି ହୋଟେଲରେ ରହିବେ କି କ'ଣ କେତେ ବଜେଟ୍ ତୈୟ କରିକି ଆସିଛନ୍ତି ଆଚ୍ଛା ଆଚ୍ଛା ଆଜ୍ଞା ଆମର ଏଇଠି ବେଦବ୍ୟାସ ପାଖେରେ ଗୋଟେ ଆଶ୍ରମ ଅଛି ଆପଣ ସେଇଠି ଚାହିଁଲେ ରହିପାରିବେ ସେଠି ଦିନକା ଆମର ତିନିଶହ ଟଙ୍କା ପଡ଼ୁଛି ଆମର ରହିବା କିନ୍ତୁ ଖାଇବା ପିଇବା ଅଲଗା ଅଛି ଖାଇବା ପିଇବା ଯଦି ଆପଣଙ୍କୁ ସୁବିଧା ଆପଣଙ୍କୁ ଦରକାର ତାହେଲେ ସେଇଠି ପାଖେରେ ଆଶ୍ରମ ପାଖେରେ ହିଁ ଗୋଟେ ଛୋଟିଆ ହୋଟେଲ୍ଟେ ଅଛି ସେଇଠି ଆମେ ଖାଇବା ପିଇବା ତିନି ଟାଇମ୍ ମିଲ୍ କରିଦେଲେ ଆମର ହୋଇଯିବ ଏବଂ ଏଠି ବୁଲିବାରେ ବେଦବ୍ୟାସ ଆପଣ ଜାଣିଛନ୍ତି ବେଦବ୍ୟାସ କେତେ ଭଲ ଜାଗା ଅଛି ଆମର ସେଇଠି ସେଇଠି ମନ୍ଦିର ଅଛି ବେଦବ୍ୟାସ ମନ୍ଦିର ଅଛି ସେ ପାଖେରେ ମନ୍ଦିର ଅଛି ଆପଣ ସେଠି ବୁଲିପାରିବେ ଆଉ ତା ସାଙ୍ଗରେ ସେଇଠି ଗୋଶାଳା ଅଛି ଗୋସେବା କରିପାରିବେ ସବୁଠୁ ମେନ୍ ଆମର ହେଲା ହନୁମାନ ବାଟିକା ତା ପରଦିନ ଆମେ ସେଇଦିନ ଏକା ଯୋଉ ଦିନ ଆପଣ ଆସିବେ ସେଇଦିନ ହନୁମାନ ବାଟିକା ଯାଇପାରିବା ଆଉ ସେଇଠି ହନୁମାନ ବାଟିକା ତ ଆପଣ ଜାଣିଛନ୍ତି ରାଉଲକେଲାର ସବୁଠୁ ଫେମସ୍ ହେଲା ହନୁମାନ ବାଟିକା ତ ସେଇଠି ଆମେ ଗୋଟେ ଦିନର ପ୍ଲାନ୍ କରିପାରିବା ଦିନକରେ ଆପଣଙ୍କର ବୁଲିବାକୁ ସେଇଠି ତ ଲାଗିଯିବ ନିହାତି ତିନି ଘଣ୍ଟା ଖଣ୍ଡେ ଲାଗିଯିବ ଆପଣଙ୍କୁ ସେଇଟା ବୁଲିବା ପାଇଁ ଆଉ ଆଜ୍ଞା ତାପରେ ଆମେ ଚାହିଁଲେ ସେଇଠି ହି ଆମେ ମିଲ୍ କରିଦେବା ସେଇଠି ମନ୍ଦିରରୁ ଖାଇବା ଭଲ ଜାଣିଛନ୍ତି ଜାଣିଛନ୍ତି ଆପଣ ଆଜ୍ଞା ସେଇଠି ଆପଣଙ୍କୁ ମୁଁ ସୁବିଧାରେ ମିଲ୍ ବି କରେଇଦେବି ବେଶୀ ଭିଡ଼ ଭାଡ଼ାରେ ଆପଣଙ୍କୁ ଯିବାକୁ ପଡ଼ିବନି ଆଉ ତାପରେ ଆମେ ଏଇଠି ଆଇ ଜି ପାର୍କ୍ ଯାଇପାରିବା ସେଠି ଏମିତି ପଶୁ ପକ୍ଷୀ ଅଛନ୍ତି ସେଠି ଦେଖିବାକୁ ସେଇଟା ସନ୍ଧ୍ୟାବେଳେ ନ ହେଲେ ଦିପହରେ ବାହରିକି ଯାଇପାରିବା ତ ଫାଷ୍ଟ ଦିନ ଆମେ ସେଇଠୁ ସେତିକି ଜିନିଷ ବୁଲିଲା ପରେ ଆପଣ ଧରି ନିଅନ୍ତୁ ଥକି ଯାଇଥିବେ ଆଶ୍ରମ ଯାଇକି ସେଇଠି ଆଉ ଖାଇବା ପିଇବା କରିକି ରେଷ୍ଟ୍ କରିବେ ତାପରଦିନ ସକାଳୁ ବାହା ସକାଳୁ ଟିକେ ଜଲଦି ବାହରିକି ତିନ ନମ୍ବର୍ ମନ୍ଦିର ଦର୍ଶନ କରିପାରିବା ଆଜ୍ଞା ତାପରେ ଯଦି ଆପଣ କହିବେ ତାହେଲେ ଆମେ ଏଇଠି ଗୋଟେ ନୂଆ ମଲ୍ ଖୋଲିଛି ସେଇଠି ଛୁଆମାନେ ତ ଟିକେ ଖେଳାଖେଳି କରିବା ପାଇଁ ବହୁତ ଭଲ ଜିନିଷ ଅଛି ଆପଣଙ୍କ ସହିତ ଛୁଆମାନେ ଛୁଆପିଲା ଆସୁଛନ୍ତି ନା ଫ୍ୟାମିଲୀ ନେଇକି ଆସୁଛନ୍ତି ନା ଆପଣ ଆଜ୍ଞା ତ ସେଇଠି ଆଜ୍ଞା ଥ୍ୟାଙ୍କ୍ୟୁ